ହ୍ୟାଲୋ ଆପଣ ସାଇ ଟ୍ରାଭେଲସ୍ରୁ କହୁଚନ୍ତି ମୁଁ ଆପଣଙ୍କର ଟ୍ରାଭେଲସ୍ରୁ ଗୋଟେ କାର୍ ଅର୍ଡ଼ର୍ କରିଥିଲି ଏ ମୁଁ ଏବେ ଗୋଟେ ନିଛାଟିଆ ଜାଗାରେ ଅଛି ଗୋବରାର ଗାଁ ବାହାର ରାସ୍ତାରେ ଆପଣ ଶୂନଶାନ ରାସ୍ତାରେ ଏଇଟା ଅଛି ବର୍ଷା ହେଉଛି ବର୍ଷା ହେଉଛି କିଏ ନାହାନ୍ତି ରାସ୍ତାରେ ମୁଁ ଏକଲା ଚାଲି ଚାଲି ଯାଉଛି ଆଉ ଆପଣଙ୍କର ଓଲାର କି କିଛି କଲ୍ କରୁନାହାନ୍ତି ମୁଁ ଘଣ୍ଟାଟେ ଫୋନ କଲି ନା ଆପଣଙ୍କ ପାଖକୁ ଆପଣ ଏତେ ଲେଟ୍ କଲେ କେମିତି ହେବ ବନ୍ୟଜନ୍ତୁ ବି ଥାଇପାରନ୍ତି ଅନ୍ଧାର ରାସ୍ତାରେ ମୁଁ ଯାଉଛି ମୁଁ କେମିତି ଜାଣିବି ଆପଣଙ୍କର ବିଳମ୍ବ ହେବାର କାରଣ କ'ଣ ଅଛି ଆପଣଙ୍କର ଗାଡ଼ି ପଙ୍କଚର୍ ହେଇଛି କି ଗାଡ଼ି ନାହିଁ ଆପଣ ଯଦି କହିବେ ତା'ହେଲେ ମୁଁ ଆଉ ଗୋଟେ ଗାଡ଼ି ବୁକିଙ୍ଗ କରିବି ଆପଣ କିଛି କହୁନାହାନ୍ତି ଫୋନ କରିକି ତା'ହେଲେ ମୁଁ କେମିତି ଜାଣିବି ଆପଣ ଯଦି ମୋତେ କହନ୍ତେ କି ମୋର ଗାଡ଼ି ଏଟା କ'ଣ ହେଇଚି ତା'ହେଲେ ମୁଁ ଆଉ ଗୋଟେ ଗୋଟେ ବୁକିଙ୍ଗ କରିଥିଲି ଯଦି ଆପଣ ଏତେ ଲେଟ୍ କରିବେ ତା'ହେଲେ ମୁଁ କେମିତି କହିବି ଜାଣିବି ମୁଁ ଶୂନଶାନ ରାସ୍ତାରେ ଯାଉଛି ରାସ୍ତାରେ କିଏ ବି ନାହାନ୍ତି ଅନ୍ଧାର ରାସ୍ତାରେ ଆହୁରି ଇଆଡ଼ୁ ବର୍ଷା ହେଉଛି ତା'ହେଲେ ମୁଁ ଶୂନଶାନ ରାସ୍ତାରେ ଯଦି କେଉଁ ବନ୍ୟଜନ୍ତୁ ଆସିଲା କି କ'ଣ ଆସିଲା ତା'ହେଲେ ମୁଁ କେମିତି ଜାଣିବି ଆପଣ ଜଲ୍ଦି ମୋତେ କୁହନ୍ତୁ କି ଗାଡ଼ି ମୋର ପଙ୍କଚର୍ ହେଇଛି କି ଗାଡ଼ି ନାହିଁ ଗାଡ଼ି ସବୁ ସରିଗଲାଣି ତା'ହେଲେ ମୁଁ ଆଉ ଗୋଟେ ଗାଡ଼ି ପାଖକୁ ଫୋନ କରିବି ଆପଣ କିଛି ନ କହିଲ ମୁଁ କେମିତି ଜାଣିବି ଆପଣ ଏମିତି ରହିଲେ ଏମିତି ଆପଣ କୁହନ୍ତୁ କ'ଣ ହେଇଛି ଠିକ୍ ଅଛି ହଉ